ଭଲରେ ଆଉ କେବେ ଆସିଲୁ ନା କ'ଣ କହ କୋଉଠି ଅଛୁ ଏବେ ଘରେ କୋଉଠି ଯାଇଛୁ କେମିତି ହଇ ଯେ ଏବେ ତ ଘରେ ଅଛୁ ନା କେତେବେଳେ ପହଞ୍ଚିଲୁ କାଲି କାଲି ଆସିଲୁ କେମିତି ହଁ ହଁ ଟ୍ରେନ୍ରେ ଶୋଇ ନ ଥିଲୁ କିିରେ ଟ୍ରେନରେ ତ ଗମେଣ୍ଟର ସୁବିଧା ଦେଇଛନ୍ତି ପରାରେ ଗୋଟେ ଗୋଟେ ସିଟ୍ର ତ ପଇସା ନେଉଛନ୍ତି ଶୋଇବା ପାଇଁ ତ ଦେବା କଥା କୋଉ ପ୍ରକାର ସାଉଣ୍ଡ ହେଉଥିଲା ଯେ

କୋଉଠିଥିଲୁ ବୋଲିଲୁ କେତେ ଲାଖ ପାଉଥିଲୁରେ ହେଲେ ଦୋକାନ ନାଇଁରେ ଏଇଠି ତ ତୋର ଗଲା ଟାଇମ୍ରୁ ଭଲ ଚାଲିଥିଲା କିନ୍ତୁ ଏବେ ତ ସେ ପାଖରେ ପାଖରେ ଦୋକାନମାନ ଦେଇ ଦେଇଦେଲେଣି ସେଇଟା ପାଇଁ ଟିକେ ସେଲିଙ୍ଗ ହେଉ ନାହିଁ ଆରେ ସେଟା ପାଇଁ ସିଆଡ଼େ ଗୋଟେ ଯଦି ଜାଗା ଫାଗା ଯଦି ଖୋଜି ଦେଇ ପାରିବୁ ହେଲେ ମୁଇଁ ଗୋଟେ ଷ୍ଟଲ ଗୋଟେ ଦେଇଥାନ୍ତି ପୁଣି ବୋଲିଥିଲି ସିଆଡ଼ ରେଟ୍ ଫେଟ୍ କେମିତିରେ ଇଏ ଟିଫିନ ଯାକ ସିଙ୍ଗଡ଼ା ଯାକ ଗୋଟେ ପ୍ଲେଟ୍ କେତେ ବିକୁଛନ୍ତି ଜାଣିନୁ ବୋଧେ ତୁଇ ତୁଇ ଏମିତି କିଛି ଖାଇନୁରେ କ'ଣ ପାଇଁ ବୋଲେ ତୁଇ ପଇସା କମାଇବି ବୋଲି ବୋଲି କିଛି ଖାଇନଥିବୁ ସେଇଟା ଜାଣିିନଥିବୁ ବୋଲି ନାଇଁକି ଆମର ଓଡ଼ିଶାଟା ଖାଇବାକୁ ଶିଖିଛୁ ସେଟା ବି ସତ କଥା ଯେ ତୁମ ମନକୁ କିସରେ ଚଣା ଫୁଲେଇ ଖାଇକରି ତୁମେ କାମ କରିବାକୁ ଯିବ ଏବେ ତ ସୁପରଭାଇଜର୍ ପୋଷ୍ଟ ପାଇଲୁ ଆରେ

ହୁଁ ହଁ ଏମିତି ଆମର ସାଙ୍ଗ ଗୋଟେ ଅଛି ସିଏ ଏକା ପଇସା ଗୋଟେ ଟଙ୍କା ବି ଖର୍ଚ୍ଚ କରିବ ନାହିଁ ଚଣା ଫୁଲ ଖାଇକରି ସିଏ କାମ କରିବ ସୁଦେଶ ଭଲ ପିଲା ଗୋଟେ ଅଛି ଆମର ସାଙ୍ଗ ଗୋଟେ ହଏ ହଏ ହଁ ଆରେ କ'ଣ ଆମର ଦୋକାନ ପଟେ ଆସିବୁ ନାାଇଁ କିରେ ପ୍ଲେଟ୍ ତ କୋଡ଼ିଏ ଟଙ୍କା ଆମର ଜାଣିଛୁଟି ହେଲେ ସିଆଡ଼େ ଦୋକାନ ଦେଲେ ଭଲ ହୋଇଥାନ୍ତାରେ ବାକି ତୁଇ ତ କଣ୍ଟାକ୍ଟ ନାଇଁରେ ବୋଲୁଛୁ ଜାଗା ଫାଗା ଖୋଜିଲେ ସିନା ଭଲ ହୋଇଥାନ୍ତା ଟିକେ ଖର୍ଚ୍ଚ ପରା ଆଉ ତୋର ପଇସା କେତେ ଦେଇଥିବୁ ହଁ ହଁ ଠିକ ଅଛି ଦୋକାନରେ ଲୋକ ଆସିଲେ ହଁ ମୁଁ ପରେ ଫୋନ୍ କରିବି